ଭିତ୍ତିଭୂମି ଉତ୍ପାଦନ ବ୍ୟବସାୟ ଭାବରେ ଚାଲିଥାଏ ଶସ୍ତା ଗୁଣବତ୍ତାର ବାସ୍ତବତା ସବୁ ଏଇଯେଉଁ ସବୁ ଆଉ ଏଇ ବ୍ୟବସାୟଟା ଯ ମନୋରଞ୍ଜନ ଇଣ୍ଡଷ୍ଟ୍ରି ବା ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ଯେଉଁ ବିଜିନେସଟା ଚାଲିଛି ସେଇଟା ବହୁତ ଠିକ୍ ସେଇଟା ଜିଡ଼ିପିର ବି ଗୋଟେ ପାର୍ଟ କାଲି ସେଟା ଅଲ୍ଓଭର ଦେଶରେ ଦେଖନ୍ତି ଆଉ ଯେଉଁଟା ଫେଲିକି ଅଛି ପୁରା ନେସନରେ ଆଉ ଆଉଟ ଅଫ୍ ନେସନରେ ବି ଆଉ ଏହାର ଫାଇଦା ହୁଏ ଯେ ଓନର୍ ଯି ଓନର୍ ବିଜନେସର ସେ ବିଜନେସର ଯିଏ ଓନର୍ ମନୋରଞ୍ଜନ ଇଣ୍ଡଷ୍ଟ୍ରି ଓଡ଼ିଶାର ମନୋରଞ୍ଜନ ଶିଳ୍ପ ସମ୍ମୁଖୀନ ପ୍ରମୁଖ ଗୁଡ଼ିକ ବହୁତ ଏଇ ଯେଉଁ ଭିତ୍ତିଭୂମି ଉତ୍ପାଦନ ବ୍ୟବସାୟ ଭାବରେ ଚାଲିଛି ଶସ୍ତା ଗୁଣବତ୍ତାର ବାସ୍ତବତା ସବୁ ଏ ସବୁ ଗୁଡ଼ିକର ପ୍ରଭାବ ବହୁତ ପଡ଼ିଛି ଓଡ଼ିଶା ଉପରେ ଖାଲି ଓଡ଼ିଶା ବୋଲି ନାହିଁ ପୁରା ଦେଶ ଉପରେ